ହ୍ୟାଲୋ ହଁ ଆପଣ ଓଲା କ୍ୟାବର ମାଲିକ କହୁଛନ୍ତି ତ ହଁ ହଁ ହଁ ହଁ ମୁଁ କଟକରୁ ଫୋନ୍ କରିଥିଲି ମୋର ଗୋଟେ ଓଲା କ୍ୟାବ୍ ଦରକାର ମୁଁ ନିଜେ ଡ୍ରାଇଭ୍ କରିବି ମୋର ଭ୍ରମଣ କରିବାର ଅଛି ଟିକିଏ ବୁଲିଯିବାର ଅଛି ପୁରୀ ଦୁଇଦିନ ପରେ ମୁଁ ଫେରିବି ଆଚ୍ଛା ମୋତେ କିଲୋମିଟର ପିଛା କେତେ ଟଙ୍କା ଦେବାକୁ ପଡ଼ିବ ହଁ ମୁଁ ନିଜେ ନେଇକି ଯିବି ନିଜେ ଫେରିବି ମୋ ପରିବାର ସହିତ ଆମେ ଯିବୁ ଆଉ ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା କିଲୋମିଟର ପିଛା ଆଠ ଟଙ୍କା ଠିକ୍ ଅଛି ମୁଁ ବୁକ କରୁଛି ଆଜି ସନ୍ଧ୍ୟାବେଳୁ ଯିବୁ କାଲି ସନ୍ଧ୍ୟାବେଳକୁ ଫେରିବୁ ଓ କେ ଓ କେ